ହାଏ ସାଙ୍ଗ ତମ ଏରିଆରେ ଓଲା ବ୍ୟବହାର ହେଉଛି ପରା ତୁ ଯାଇଥିଲୁ ପରା ସେଇଦିନ ଓଲାରେ ଗାଁକୁ କେମିତି ଓଲା ରେଟିଂ ଅଛି କିଲୋମିଟର ହିସାବ ସାଙ୍ଗ ଦୀପକ ତୁ ଯେଉଁ ଓଲା ସେଇଦିନ ଟ୍ରାଭେଲିଂ କଲୁ ରେଟିଂ କ'ଣ ତା'ର କିଲୋମିଟର ହିସାବରେ କେତେ ପଇସା କ'ଣ ନେଉଛି ହଁ ସବୁ ଭଲ ଅଛି ନା ରେଟିଂ କେତେ ଫାଇଭ୍ ଷ୍ଟାରରୁ କେତେ ମିଳୁଛି ଫାଇଭ୍ ଫାଇଭ୍ ଷ୍ଟାର ଡ୍ରାଇଭର ଭାଇନା ଭଲ ପରିଷ୍କାର ରଖିଛନ୍ତି ଗାଡ଼ିକୁ ଟାଇମ୍ରେ ପହଞ୍ଚୁଛନ୍ତି ନା ଯିବାର ଥିବ ଯେଉଁଠି ଥାଙ୍କ୍ ୟୁ ଥାଙ୍କ୍ ୟୁ ସାଙ୍ଗ ଠିକ୍ଅଛି ମୋତେ ବି ଦରକାର ଯିବାର ଥିଲା ତ ସାଙ୍ଗ ହଉ ହଉ ଧନ୍ୟବାଦ ସାଙ୍ଗ ଧନ୍ୟବାଦ ହଁ ସାଙ୍ଗ ମୁଁ ବି ଯିବାର ଥିଲା ଓଲାରେ ବୁକିଂ କରିକି ତ ସେ ରେଟିଂ ଟିକେ ଜାଣିଥାନ୍ତି ତ ସାଙ୍ଗ ତ ଦୀପକ ଖିଆଲ ବୋଲି ମୁଁ ତ ପଚାରିଲି ଗଲୁ ତୁ ଟ୍ରାଭେଲିଂ କଲୁ ତ ଓଲାରେ ହଁ ରେଟିଂ ଭଲ ଅଛି ନାହିଁ କି ହଁ ସାଙ୍ଗ ସେଇଟା ରେଟିଂ ଟିକେ ଜାଣିଥାନ୍ତି ଭଲଥିଲେ ମୁଁ ବି ଯାଇଥାନ୍ତି ତ ହଁ ସାଙ୍ଗ ଧନ୍ୟବାଦ ଧନ୍ୟବାଦ ଜାଣିଲି ଭଲ ଅଛି ଡ୍ରାଇଭର ଯେଉଁ ଡ୍ରାଇଭର ମିସ୍ବିହେବ୍ କରୁନି ତ କାହାକୁ କରୁନି ଭଲ ରହୁଛନ୍ତି ଡ୍ରାଇଭର ହଉ ଠିକ୍ଅଛି ସାଙ୍ଗ ହଉ ସେଇଟା ଜାଣିବାକୁ ଚାହୁଁଥିଲି ହଁ ଠିକ୍ଅଛି ସାଙ୍ଗ ରହୁଛି ସାଙ୍ଗ